ରୋଷେଇ ଯାହାର ଶବ୍ଦ ନା ରୋଷେଇ ସେ ରୋଷେଇ ହେଉଛି ଯିଏକି ଖାଦ୍ୟ ନିର୍ମାଣ କରିଥାଏ ଏହି ରୋଷେଇ ମାଧ୍ୟମରେ ମା ଖାଦ୍ୟ ପ୍ରସ୍ତୁତ କରି ଛୁଆକୁ ଖାଇବାକୁ ଦେଇଥାଏ ଓ ଘରର ଅନ୍ୟାନ୍ୟ ସଦସ୍ୟକୁ ମଧ୍ୟ ଖାଦ୍ୟ ପରସି ଥାଏ ଏହି ଖାଇବା ଦ୍ଵାରା ଆମ ଶରୀରରେ ଭିଟାମିନ୍ ପ୍ରସ୍ତୁତ ହୋଇଥାଏ ଏବଂ ଯାହାକି ଆମ ଶରୀର ଅସୁସ୍ଥତାକୁ ଦୂର କରି ଦେଇଥାଏ ସେଥି ନିମନ୍ତେ ଖା ରୋଷେଇର ନିହାତି ଆବଶ୍ୟକତା ଅଛି ଆମେ ଜାଣିଛେ ଘରର ବଡ଼ ସଦସ୍ୟମାନେ କିମ୍ବା ସାଧାରଣତଃ ଘରର ମା ମାନେ ହିଁ ରୋଷେଇ କାର୍ଯ୍ୟ କରି ସମସ୍ତଙ୍କ ମନକୁ ଆପଣାଇ ନେଇଥାନ୍ତି ସେଥି ନିମନ୍ତେ କେବେ ହେଲେ ଗୋଟିଏ ପିଲା ତା ମା ଥିବା ପର୍ଯ୍ୟନ୍ତ କେବେ ବି ରୋଷେଇ କରିବାକୁ ଚେଷ୍ଟା କରି ନଥାଏ ସେଥିପାଇଁ ଘରର ମା ମାନେ ନିଜ ହାତରେ ସୁ ସୁସ୍ଵାଦ ଓ ସ୍ଵାଦିଷ୍ଟ ରୋଷେଇ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଦ୍ୟ ରୂପେ ଦେଇଥାନ୍ତି ଏବଂ ପିଲାଟି ଯେତେବେଳେ ଅନ୍ୟତ୍ର ଯାଇଥାଏ କିମ୍ବା ତା ମା ପାଖରୁ ଦୂରେଇ ଯାଇଥାଏ ସେତେବେଳେ ସେ ତା ମାର ହାତ ରନ୍ଧାକୁ ଖୋଜିଥାଏ ଏବଂ ଉଁ ହୁଁ ଏଇ ରୋଷେଇକୁ ମା ଟି ତାର ପିଲାଙ୍କ ପାଖରେ ପହଞ୍ଚାଇବାକୁ ହେଲେ ସେଇ ରୋଷେଇର ସ୍ଵାଦ ଜଣାଇଥାଏ ଏବଂ ରୋଷେଇର ପ୍ରଣାଳୀ ମଧ୍ୟ ତା ପିଲାଟିକୁ ଶିଖାଇ ଦେଇଥାଏ ବା ଘରର ବଡ଼ ମାନେ ମଧ୍ୟ ଏହା କରିଥାନ୍ତି ଏହା କରିବା ଦ୍ଵାରା ଜଣେ ଛାତ୍ର ଓ ଜଣେ ପିଲା ବା ଜଣେ ଅନ୍ୟ କେହି ମଣିଷ ଏ ରୋଷେଇ ପ୍ରତି ଶୌକ ହୋଇଥାଏ କେବଳ ଖାଦ୍ୟର ସୁସ୍ବାଦ ଷ୍ଟୁ ହୁଁ ପାଇ କାରଣ ଖାଦ୍ୟ ଖାଦ୍ୟ ଯଦି ସୁସ୍ଵାଦ ନ ହେବ ତାହେଲେ ଖାଦ୍ୟକୁ କେହି ପଚାରିବେ ନାହିଁ ସେଥି ନିମନ୍ତେ ଖାଦ୍ୟ ରୋଷେଇ ଶିଖିବା ପାଇଁ ଗୋଟେ ଉପାୟ ହେଉଛି ପ୍ରଥମେ ସୁସ୍ଵାଦଷ୍ଟୁ ରୋଷେଇ ଜାଣିଥିବା ଦରକାର ଯାହା ମାଧ୍ୟମରେ ଗୋଟେ ପିଲା ତାହାକୁ ପାଇଁ ଆଗ୍ରହ ହେବ